ସମ୍ବାଦର ଏକ ପର୍ଯ୍ୟଟନସ୍ଥଳୀ ହେଲା ଆମର ହୀରାକୁଦ ହୀରାକୁଦ ସେଠିରେ ଯେମିତି ଆମର ଇକୋ ରିଟ୍ରିଟ୍ ପାର୍କ କରୁଛନ୍ତି ସେଇଟା ବର୍ଷକୁ ଦୁଇଥର କରୁଛନ୍ତି ସେଇଟା ବି ସମ୍ବାଦ ଗଣମାଧ୍ୟମରେ ବି ସବୁ ଆଡ଼ଭଟାଇଜମେଣ୍ଟ ହଉଛି ସେଟା ଜାଣୁଛନ୍ତି ଲୋକ ସେଥିପାଇଁ ସେଠି ଯାଉଛନ୍ତି ଆଉ ରହୁଛନ୍ତି ଆଉ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଉଛି ଆଉ ସେଥିପାଇଁ ବି ସ୍ପେସିଆଲ ବସ୍ ଗୁଡ଼ିକ ବି ଚଲୁଛି ସେଇ ସ୍ଥାନରୁ ମାନେ ଲୋକାଲ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ହେଲା କି ବସ୍ ଷ୍ଟପ୍ ପର୍ଯ୍ୟନ୍ତ ହେଲା ସେଠୁ ବସ୍ ଚାଲୁଛି ମାନେ ସେଇ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟନ୍ତ ଯିବା ପାଇଁ ଲୋକଙ୍କୁ କିଛି ଅସୁବିଧା ହେବ ନାହିଁ ବୋଲିକି ସେଠି ବସ୍ ଗୁଡ଼ାକ ଚାଲୁଚେ ଆଉ ଯେମତି ହୀରାକୁଦ ଇକୋ ରିଟ୍ରିଟ୍ ପାର୍କଟା ହଉଛି ସେଇଟା ମାନେ କେଉଁ ଟାଇମରେ ହଉଛି କେଉଁ ସମୟରେ ହଉଛି ସେଇଟା ଜାଣିବା ପାଇଁ ହେଲେ ତାଙ୍କୁ ସମ୍ବାଦର ଆମ ଏଇଟା ଗଣମାଧ୍ୟମ ଆକାରରେ ସବୁ ପ୍ରଚାର ପ୍ରସାର ହଉଛି ଆମେ ସେ ପଚାଶ ପଚାଶ ଜାଣିକି ସେଇଟା ଏଇ ଟାଇମରେ ହଉଚି ତ ଆଡ଼ଭାନ୍ସ ବି ସେଇଟା ବୁକିଂ ବି କରିହଉଛି ଅନଲାଇନରେ ତା'ପରେ ଯାଇକି ସେଠି ସିଟ୍ ବୁକିଂ ହବ ଇଏସିଏ ହବ ତା'ପରେ ସେଠି ରହିବା ସୁବିଧା ହଉଛି